ଆମର ଅସୁବିଧା ହେଲେ ରୋଗ ବୈ ବେମାରୀ ହେଲେ ଆମର ଡକ୍ଟର ନର୍ସେସ୍ ମାନେ ଆମର ବହୁତ ଧ୍ୟାନ ରଖିଥାନ୍ତି ଆମକୁ ମଧ୍ୟ ଠିକ୍ ସୁସ୍ଥ ଓ ସ୍ୱାସ୍ଥ୍ୟ ସୁସ୍ଥ କରିକି ଘରକୁ ଛାଡ଼ନ୍ତି ଆମର ବହୁତ ଧ୍ୟାନ ମେଡିକାଲରେ ରଖନ୍ତି ସେମାନେ ତ ସେମାନଙ୍କ ସୁରକ୍ଷା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କଲେ ମଧ୍ୟ ସେ ବହୁତ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯେପରି ତାଙ୍କୁ ଦରମା ଠିକ୍ ସମୟରେ ମିଳୁନାହିଁ ଦରମା ନ ମିଳିବା ଦ୍ୱାରା ତାଙ୍କ ପରିବାର ପୋଷଣ କରିବା ପାଇଁ ତାଙ୍କୁ ବହୁତ ଅସୁବିଧା ହେଉଛି ସେ ଆମର ଧ୍ୟାନ ରଖିଲେ ମଧ୍ୟ ତା'ଙ୍କ ଘର ଲୋକଙ୍କର ଧ୍ୟାନ ରଖିବା ଆମର କର୍ତ୍ତବ୍ୟ ତ ସେଥିପାଇଁ ଆମ ସ୍ୱାସ୍ଥ୍ୟକର୍ମୀ ଏମାନଙ୍କୁ ଶିକ୍ଷା କ୍ଷେତ୍ରରେ ହେଉ ଅର୍ଥ କ୍ଷେତ୍ରରେ ହେଉ ଆମେ ବିଭିନ୍ନ ପ୍ରକାର କ୍ଷେତ୍ରରେ ତାଙ୍କୁ ସାହାଯ୍ୟ କରିବା ଏବଂ ଆଗକୁ ନେବା ଏବଂ ଅର୍ଥ ଅର୍ଥ କ୍ଷେତ୍ରରେ ଅର୍ଥ ତାଙ୍କୁ ଆମେ ଯେତିକି ଦରମା ମିଳୁଛି ଆମେ ସରକାରଙ୍କ ପାଖରେ ଅନୁରୋଧ କରିବା କି ତାଙ୍କୁ ଅଧିକ ଦରମା ମିଳୁ ଓ ତାଙ୍କ ପାଖରେ ବହୁତ ପ୍ରକାର ଭିତ୍ତିଭୂମିର ଅଭାବ ଅଛି ତାଙ୍କୁ ବହୁତ ଦିନ ଚାକିରୀ କରିବା ପରେ ତାଙ୍କର ପ୍ରମୋସନ୍ ମଧ୍ୟ ଦରକାର ତାଙ୍କୁ ପ୍ରମୋସନ୍ ମିଳୁ ନାହିଁ ଯାହା ଦ୍ୱାରା ସେମାନେ ବହୁତ ଦୁଃଖ କଷ୍ଟର ସମ୍ମୁଖୀନ ହେଉଛନ୍ତି ସେଥିପାଇଁ ଆମେ ଆମ ସମସ୍ତଙ୍କୁ ସମ୍ମାନ ଦେବା ସହିତ ତାଙ୍କର ମଧ୍ୟ ଯତ୍ନ ନେବା ଆମର ହେଉଛି କର୍ତ୍ତବ୍ୟ ସେମାନେ ଆମର ଯତ୍ନ ନେଉଛନ୍ତି ଯେପରି ଆମେ ତାଙ୍କର ଯତ୍ନ ମଧ୍ୟ ଆମର କର୍ତ୍ତବ୍ୟ